ନୟାଗଡ଼ ଜିଲ୍ଲାର ସ୍ୱାସ୍ଥ୍ୟ ବେସ୍ ଉଚ୍ଚ କୋଟିର ଅନେକ ଗୁଡ଼ିଏ ଛୋଟ ବଡ଼ ସରକାରୀ ଓ ବେସରକାରୀ ଡାକ୍ତରଖାନା ମଧ୍ୟ ଅଛି ତା ଛଡ଼ା ଔଷଧ ଦୋକାନ ରକ୍ତ ମଳମୂତ୍ର ପରୀକ୍ଷା କେନ୍ଦ୍ର ଅଛି ଡାକ୍ତରଖାନା ମଧ୍ୟରେ ରୋଗୀମାନଙ୍କର ଉନ୍ନତ ସେବା ସହିତ ଖାଦ୍ୟ ଓ ସେବା ମଧ୍ୟ ଯୋଗାଇ ଦିଆଯାଇଥାଏ ଏକ୍ସରେ ଡାୟାଲିସିସ୍ ଓ ଇସିଜି ଭଳି ବଡ଼ ବଡ଼ ରୋଗର ନିରାକରଣ ପାଇଁ ମଧ୍ୟ ବିଭିନ୍ନ ପ୍ରକାର ପରୀକ୍ଷାର ସୁବିଧା ବିନା ମୂଲ୍ୟରେ ଉପଲବ୍ଧ ତା ଛଡ଼ା ଶହେ ଆଠ ଓ ଶହେ ଦୁଇ ଭଳି ଆମ୍ବୁଲାନ୍ସର ସେବା ମଧ୍ୟ ଲୋକମାନଙ୍କୁ ଯୋଗାଇ ଦିଆଯାଉଛି ଯେକୌଣସି ମୁହୂର୍ତ୍ତରେ ଯେଉଁ ଜାଗାରୁ ଶହେ ଆଠ ଶହେ ଦୁଇକୁ ଫୋନ୍ କଲେ ଅଳ୍ପ କିଛି ସମୟ ମଧ୍ୟରେ ସେ ରୋଗୀ ପାଖରେ ପହଞ୍ଚି ଯାଇଥାଏ ଡାକ୍ତରଖାନା ରେ ଯେପରି ସୁବିଧା ମିଳେ ଆମ୍ବୁଲାନ୍ସରେ ମଧ୍ୟ ସେହି ପରି ଛୋଟ ଛୋଟ ସୁବିଧା ଉପଲବ୍ଧ ଥାଏ ବିଶେଷ କରି ଶିଶୁ ଓ ମାତୃତ୍ଵ ପାଇଁ ବିଶେଷ ସେବା ସେବା ଯୋଗାଇ ଦିଆଯାଇଥାଏ ପ୍ରତିଟି ପଞ୍ଚାୟତରେ ଲୋକମାନଙ୍କର ସୁବିଧା ପାଇଁ ଏଏନଏମ ସେଣ୍ଟରର ବ୍ୟବସ୍ଥା ଅଛି ତା ଛଡ଼ା ପ୍ରତିଟି ଗ୍ରାମରେ ସ୍ୱାସ୍ଥ୍ୟ ସଚେତନ ପାଇଁ ଓ ଶିଶୁ ମାତୃତ୍ଵ ମଙ୍ଗଳ ପାଇଁ ଆଶା ଦିଦି ମାନଙ୍କୁ ନିଯୁକ୍ତି ଦିଆଯାଇଛି